ଭାରତର ରାଜନୀତି ଭିତରେ ବହୁତ ଦଳ ରହିଛି ସେଇ ଦଳ ମଧ୍ୟରେ ଓଡ଼ିଶାର ବି ଜେ ଡ଼ି ଦଳ ପ୍ରାୟ ଭଲ କାମ କରିଛି ଏବଂ ଭଲ କାମ କରିବ ବୋଲି ଆମେ ଚାହୁଁଛୁ ତେଣୁ ଆମେ ଆମର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁକୁ ମୁଁ ଭେଟିବା ପାଇଁ ଚାହୁଁଛି ତାଙ୍କୁ ଭେଟିଲେ ଆମର ଗ୍ରାମର ବହୁତ ସମସ୍ୟା ବା ବହୁତ କାମ ଗୁଡ଼ିଏ ପଳା ରହିଛି ସେଇ କାମ ଗୁଡ଼ିକ ପୂର୍ଣ୍ଣ କରିବା ପାଇଁ ମୁଁ ସେଇ ବିଧାୟକକୁ ଭେଟିବାକୁ ଚାହୁଁଛି